ମୁଁ ଯେତେବେଲେ ଦଶମ ଶ୍ରେଣୀରେ ପଢ଼ୁଥିଲି ସେତେବେଲେ ମୁଁ ମୋ ହବି ପାଇଁ ମୁଁ ବହୁତ ଜାଗାରେ ଯାଇଛିି ସେଥିମଧ୍ୟରୁ ପ୍ରଥମ ହେଲା କୁଡ଼ୁମୁଲୁଗୁମା ଦ୍ୱିତୀୟ ମାଲକାନଗିରି ତୃତୀୟ କାଲିମଲା ଏବଂ ଚତୁର୍ଥ ହେଲା ଭୁବନେଶ୍ୱର ଭୁବନେଶ୍ୱର ମୁଁ ବିଜ୍ଞାନ ମେଲାରେ ଯାଇଛି ବିଜ୍ଞାନ ଜିନିଷ ସେଉଠୁ ବହୁତ ଶିଖିିବାର ଅଛି ବହୁତ ବହୁ ବହୁ ପିଲାମାନେ ବହୁ ଆଧୁନିକ ଚିନ୍ତାଧାରା ବ୍ୟବହାର କରି ଉନ୍ନତମାନର ସବୁ ପ୍ରୋଜେକ୍ଟ ଆନନ୍ତି ସେଇଠି ଗଲେ ବହୁତ ଜିନିଷ ଶିଖିବାର ଅଛି ମୁଁ ସେଇଠାକେ ଯାଇ ଦୁଇ ଥର ଯାଇଥିଲି ଏବଂ ମୁଁ ପ୍ରଥମ ପୁରସ୍କାର ପାଇଥିଲି ହେଠି ଭୁବନେଶ୍ୱର ମୁଁ ଦୁଇହଜାର ଷୋହଳରେ ଯାଇଥିଲି ଏଠି ମୁଁ ବହୁତ ଜିନିଷ ଶିଖିଲି ଦେଖିଲି ମୋର ସେତେବେଳେକର ପ୍ରଥମ ଯାତ୍ରା ଥିଲା ଭୁବନେଶ୍ୱର ସେଇଠି ମୁଁ ମୋ ହବି ମୋର ବିଜ୍ଞାନ ଜିନିଷ୍ ବନାଇବା ସେଇଠି ମୁଁ ଦୁଇଥର ଯାଇ ସେ ବିଜ୍ଞାନ ମେଳାରେ ଦେଖିଛି ଅନେକ ଜିନିଷ ବହୁତ ଭଲ ଲାଗୁଛି ସେଇ ଜିନିଷ ଯାକ ଆଉ ବହୁତ ଜିନିଷ ଶିଖିବି ସେ ଜିନିଷ ଏବେ ମଧ୍ୟ ମୋ ପାଖରେ ସେ ଜିନିଷର ସବୁ ବିବରଣୀ ଅଛି ତାକୁ ମୁଁ ମଝିରେ ମଝିରେ ଆବଶ୍ୟକ ବଲେ ଆମ ଆଖ ପାଖରେ ପିଲାମାନଙ୍କୁ ସେ ବିବରଣୀ ଯାକ ଦେଖି ସେମାନଙ୍କୁ ମୁଁ ଗୋଟିଏ ଗୋଟିଏ ପ୍ରୋଜେକ୍ଟ ମଧ୍ୟ ବନାଇ ଦିଏ ଭୁବନେଶ୍ୱରରେ ଯାଇ ମୁଁ ବହୁତ ଜିନିଷ ଶିଖିଲି ସେଇଠି ଯାତ୍ରା କରିବା ବି ବହୁତ ଆନନ୍ଦଦାୟକ ଥିଲା ମୁଁ ଗଲାବେଳେ ବସ୍ରେ ଯାଇଥିଲି ଏବଂ ଆସିଲା ବେଳେ ଟ୍ରେନ୍ ସାହାଯ୍ୟରେ ଆସିଥିଲି ଆମ ଏଇଠୁ ଭୁବନେଶ୍ୱର ସାତଶହ ପଚାଶ କିଲୋମିଟର ସେଥିପାଇଁ ଆମେ ସକାଳେ ଏଇଠୁ ବସ୍ରେ ସନ୍ଧ୍ୟାବେଳେ ବସ୍ରେ ଚଢ଼ିଲେ ସକାଳ ନଅଟାରେ ଆମକୁ ସେଇଠି ପହଞ୍ଚାଇ ଦିଆଯାଉଛି ବସ୍ରେ ସେଥିପାଇଁ ବହୁତ ଭଲ ଲାଗେ ବସ୍ରେ ଯିବାକୁ ମଧ୍ୟ ଆନନ୍ଦଦାୟକ ଲାଗେ ବହୁତ ପାହାଡ଼ ପର୍ବତ ରାସ୍ତା ସବୁକିଛି ଦେଖାଇବାକୁ ନୂଆ ଜିନିଷ ମିିଳେ